ଏକ ପାଞ୍ଚ ଦୁଇହଜାର ଅଠର ପାଞ୍ଚ ଦଶ ଦୁଇହଜାର ଉଣେଇଶ ଅଠର ଛଅ ଦୁଇହଜାର କୋଡ଼ିଏ ଦଶ ଦଶ ଦୁଇହଜାର ଏକୋଇଶ ତେର ପାଞ୍ଚ ଦୁଇହଜାର ବାଇଶ